ଖରାଦିନରେ ଯେମିତିକି ବହୁତ ହି ଝାଳ ରୁହେ ଆସେ ସେଇଥିପାଇଁ ଆମେ ପର୍ଫ୍ୟୁମ୍ର ବହୁତ ହି ବ୍ୟବହାର କରିବା କଥା ସେଥିପାଇଁ ମୁଁ ମଧ୍ୟ ମାର୍କେଟ୍କୁ ଯାଇଥିଲି ପର୍ଫ୍ୟୁମ୍ କିଣିବାପାଇଁ ସେଇଠି ବିଭିନ୍ନ ପ୍ରକାର ପର୍ଫ୍ୟୁମ୍ ଦେଖାଗଲା ଯେମିତିକି ବହୁତସାରା କମ୍ପାନୀର ଆସିଲା ଯେମିତିକି ଫଗ୍ ଆସିଲା ୱାଇଲ୍ଡଷ୍ଟୋନ୍ ଆସିଲା ସ୍ଵୀଟ୍ଗାର୍ଲ୍ ଆସିଲା ୱାଟେଗାର୍ଲ୍ ୟାର୍ଡ଼ଲି ଆଉ ବହୁତ ଅନ୍ୟାନ୍ୟ ପ୍ରକାର ପର୍ଫ୍ୟୁମ୍ ଆସିଲା ସେ ଭିତରୁ ମୋତେ ପସନ୍ଦ ଆସିଲା ଆମର ଫଗ୍ର ପର୍ଫ୍ୟୁମ୍ କାହିଁକିନା ଫଗ୍ର ପର୍ଫ୍ୟୁମ୍ ବହୁତ ସମୟତକ ରହେ ଉଁ ତା'ର ସୁଗନ୍ଧ ମଧ୍ୟ ବହୁତ ହି ଭଲ ଲାଗେ କମ୍ ବେଶୀ ବେଶୀ ବେଶୀ ଜୋର୍ର ଜୋର୍ ନଥାଏ କମ୍ ମାନେ ସହି ହେବା ଯେମିତି ସୁଗନ୍ଧ ଥାଏ ଆଉ ବହୁତ ସମୟତକ୍ ରୁହେ ତ ଝାଳରୁ ବି ମୁକ୍ତି ପାଇଥାଉ ଆମେ ସେଇଥିପାଇଁ ମୋତେ ଏଇ ପର୍ଫ୍ୟୁମ୍ଟା ଭଲ ଲାଗିଲା